ହ୍ୟାଲୋ ହ୍ୟାଲୋ ମିତା ଭଲ୍ ଅଛେ ତୁମେ କେନ୍ତା ଅଛ ତୁମକୁ ଗୁଟେ କଥାଟେ ପଚରାବି ବୋଲି ଭାବୁଛି ମୁଁ ଗୁଟେ ଦୋକାନଟେ ଦେବି ଆଉ ସେଠି ହଁ କ୍ଷୀର ଦୁକାନଟେ ଦେବି ମୁଁ କ୍ଷୀର ପନିର୍ ଦହି ଛେନା ସବୁଯାକର ତୁମେ କେନ୍ କେନ୍ କାଣା କାଣା ରଖୁଛେ ଯେ ଟିକେ କୁହ ହଉ କେନ୍ କେନ୍ଟା କେତେ ଲେଖାନ୍ ପଇସା ସବୁ ଲଗେଇଛ ତୁମେ ତ ଏଟା ଲୋକାଲ୍ ରେଟ୍ରେ ବିକୁଛ ମୁଇଁ ଦୁକାନଟେ ଦେବି ଛୁଟିଆ ଦୁକାନ୍ଟେ ମୁଁ ସବୁଥିରୁ ଟିକେ ଟିକେ ନେବି ନେବି ସବୁ ନେବି ଦୁକାନ୍ଟେ ଦେବି ସବୁଦିନ ଅର୍ଡ଼ର୍ କରିବି କ୍ଷୀର ଦହି ଛେନା ସବୁ ନେବି ବୋଲେ ସବୁଦିନ ତମନୁ ଅର୍ଡ଼ର୍ କରି କିରି ଆଣିକିରି ସେଟା ବିକିବି ତୁମେ ଟିକେ କମ୍ ରେଟ୍ରେ କୁହ ହଁ ସବୁଦିନ ଯେହେତୁ ନେବି ତୁମେ ଟିକେ କମ୍ ରେଟ୍ କରି କିରି ମୋତେ ଲଗାଇବ ହଁ ଭଲ୍ସେ ଲଗାବ ବୋଲେ ମୁଇଁ ବି ତମନୁ କ୍ଷୀର ଆଣିବି ଦୁଇ ପଇସା ପାଇପାରିବି ହଉ ଠିକ୍ ଅଛି ମୁଁ କେଲକେ ନେଇଯିବି ତୁମ ନିକେ ସାମାନ୍

କେଭେ ନେଇଯିବି ସାମାନ୍

ହଉ ତାହେଲେ ମୋତେ କ୍ଷୀର ଦୁଇ ପ୍ୟାକେଟ୍ ଦହି ଦୁଇ ପ୍ୟାକେଟ୍ ଛେନା ଏମିତି ସବୁଯାକ ଦେବ ଯାହା ପଇସା ହେବା ସବୁ ବିକି ସାରିଲେ ପଠେଇ ଦେବି ହ୍ୟାଲୋ ହଁ ଯାହା ପଇସା ହେବା ସବୁ ବିକି ସାରିଲେ ପଠେଇ ଦେବି ରହୁଛି ଆଁ